ଏମିତି ଗୋଟେ ଭଲ କଳାକାର ନୁହେଁ ମତେ ଡ୍ରଇଂ କରିବାକୁ ଭଲ ଲାଗେ ଛୋଟବେଳେ ମୁଁ ଡ୍ରଇଂ କରୁଥିଲି ସେତେବେଳେ ଫାଇନାନସିଆଲ ଅସୁବିଧା ଯୋଗୁଁ ତା ଉପରେ ସେତେ ଧ୍ୟାନ କେନ୍ଦ୍ରିତ କରିପାରିନାହିଁ ଭବିଷ୍ୟତ ରେ କରିବାରେ ଇଚ୍ଛା ଅଛି